ସାଧାରଣତଃ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ କିନ୍ତୁ ଆମେ ଥରେ ସାଙ୍ଗମାନେ ରୋଷେଇ କରିବା ପାଇଁ ଭାବିଥିଲୁ ମୋ ସାଙ୍ଗର ମୋର ଚ୍ୟାଲେଞ୍ଜ ଲାଗିଥିଲା ଯେ ଚ୍ୟାଲେଞ୍ଜ ଲାଗିଥିଲା ଚ୍ୟାଲେଞ୍ଜର ରେସିପି ହେଉଛି ଚିକେନ ତରକାରୀ ସାଙ୍ଗ କହିଲା ମୁଁ ଭଲ ଚିକେନ ତରକାରୀ କରିବି ଆଉ ମୁଁ କହିଲି ମୁଁ ଭଲ ଚିକେନ ତରକାରୀଟେ କରିବି ତ ସେଥିପାଇଁ ମୁଁ ବ୍ୟବହାର କରିଥିଲି ଚିକେନ ତା'ପରେ ତେଲ ହଳଦୀ ଲଙ୍କାଗୁଣ୍ଡ ଲୁଣ ତା'ରେ ସବୁ ମସଲା ପିଆଜ ଟମାଟୋ ଆଉ ଅଦା ରସୁଣ ଇତ୍ୟାଦି ଆମର ଚିକେନ ତରକାରୀ ରୋଷେଇ କରିସାରିବା ପରେ ରୋଷେଇ କରି ସାରିଲା ପରେ ସାଙ୍ଗମାନେ ବସି ଚିକେନ ତରକାରୀ ମଧ୍ୟ ଖାଇଥିଲେ ମୋ ସାଙ୍ଗ ସହିତ ମଧ୍ୟ ଚିକେନ ତରକାରୀଟି କରିଥିଲା ହେଲେ ତା ସ୍ୱାଦଠାରୁ ମୋ ମୋ ଚିକେନ ତରକାରୀର ସ୍ୱାଦ ଅଧିକ ଥିଲା ଏଣୁ କରି ସାଙ୍ଗମାନେ ମୋ ଚିକେନ ତରକାରୀଟାକୁ ବହୁତ ପ୍ରଶଂସା କରିଥିଲେ ମୋ ସାଙ୍ଗର ଚିକେନ ତରକାରୀ ମୋ ଠାରୁ ଟିକେ ସ୍ୱାଦ କମ ଥିଲା ଏହାଦ୍ୱାରା ଏହାଦ୍ୱାରା ମୁଁ ବହୁତ ଖୁସି ବି ମଧ୍ୟ ହୋଇଥିଲି ଏହାଦ୍ୱାରା ଏହି ଅଭିଜ୍ଞାତାରେ ମୋ ସାଙ୍ଗମାନେ ମଧ୍ୟ ମୋତେ ବହୁତ ପ୍ରଶଂସା କରିଥିଲେ